ଏବେ ସାଧାରଣତଃ ମୁଁ ଯଦି କୌଣସି ଖୁଚୁରା ବଜାରକୁ ଯାଏ ତାହେଲେ ସେଇଠି ମୁଁ ଟଙ୍କା ନଗଦ ଆକାରରେ ପୈଠ କରିଥାଏ ଯେମିତିକି ଛୋଟ ଦୋକାନ ଗ୍ରୋସରି ଦୋକାନ କିମ୍ବା ଆମର ହାଟ ବଜାର ଯେମିତି ପରିବା ମାର୍କେଟ୍ ସେଇଠି ମୁଁ ସାଧାରଣତଃ ପାନ ଦୋକାନ ଏହିସବୁ ଜିନିଷ ଜାଗାରେ ଯେଉଁଠି ସୁବିଧା ନ ଥାଏ ଇଣ୍ଟରନେଟ୍ର ସୁବିଧା ନଥାଏ ବାର୍ କୋଡ଼୍ର ସୁବିଧା ନ ଥାଏ କି ତାଙ୍କର ଫୋନପେ' ହେଉ ଗୁଗୁଲପେ' ହେଉ କୌଣସି ଅନଲାଇନ୍ ସ ମଧ୍ୟ କୌଣସି ବ୍ୟବସ୍ଥା ନଥାଏ ତା' ସହିତ ମୁଁ ନଗଦରେ ଟଙ୍କା ଦେଇଥାଏ ଯେଉଁଠି ଆମର ଅନଲାଇନର ଫ୍ୟାସିଲିଟି ଅଛି ଯେମିତିକି ସେମାନଙ୍କର ଫୋନପେ' ହେଉ ଗୁଗୁଲପେ' ହେଉ ପେଟିଏମ୍ ହେଉ କିମ୍ବା ଭାରତପେ' ହେଉ ଏହିସବୁ ବ୍ୟବସ୍ଥା ଗୁଡ଼ିକ ଅଛି ତାହେଲେ ମୁଁ ସେଇଠି ତାଙ୍କୁ ଅନଲାଇନ୍ ମାଧ୍ୟମରେ ମୁଁ ଇଣ୍ଟରନେଟ୍ ମାଧ୍ୟମରେ ପଇସା ପୈଠ କରିଥାଏ